ହ୍ୟାଲୋ ହଁ ଟିକା କେମିତି ଅଛୁ ହଁ ହ୍ୟାଲୋ ହ୍ୟାଲୋ ହଁ ହଁ ଏମିତି ଅଛି ଭଲରେ ଏହିଠିତ ଯାହା କାମ ହେଉଛି କାମ ହେଉନାହିଁ କ'ଣ କରିବା ଚଳିବା ମୋ ପାଇଁ ମୁସ୍କିଲ ହେଉଛି ଡିଟେଲ୍ସ କହିଦେବି ଭୁବନେଶ୍ୱର ଯିବା କାମକରିବା ମୁଁ ବି ସେକଥା କହୁଥିଲି କ'ଣ କରିବା ମୋର ଗୋଟେ ସାଙ୍ଗ କହୁଥିଲା ଗୁଟେ ଭୂବନେଶ୍ବର ପାଇଁ ସେହିଠି ଚାରିଘଣ୍ଟା କାମକଲେ ପାଞ୍ଚଶହ ଟଙ୍କା ଦେଉଛି ଏହିଠି ତ ଦୁଇଶହ ତିନିଶହରେ ଚଳି ହେବନାହିଁ ଯେଉଁ ମାଲିକ କାମ ଦେଇଛି ଦିନକୁ ଚାରିଘଣ୍ଟା ପାଞ୍ଚଶହ ଟଙ୍କା ମଜୁରି ଦେଉଛି ବାସ୍ ଟଙ୍କା ପକ୍କା କରିଛି ଖାଇବାକୁ ଦେଉଛି କାଇଁ ଭଲରେ ଥାଏ ଏବା ଇନତା ଘରେ ବୁଝା ବୁଝି କର ମୋର ତ ଘରେ ବୁଝିବାର ନାଇଁ ମୋର ଯେମତିହେଲେ ଯିବାକୁ ପଡ଼ିବ ଏହିଠି ରଖିଲେ ବା ଚଳି ହେବକି ତିନିଶହ ଟଙ୍କାରେ କ'ଣ ଇଏ ହେଉଛି ଇଏ ହେଉ ନାହିଁ ସେହିଠି ପାଞ୍ଚଶହ ଟଙ୍କା ଦେବ ଯିବା ହଉ ପଚାରିବୁ ମୋତେ କହିବୁ ଆଉ ପଚାରିବୁ କ'ଣ ଯିବା ତ କେମିତି କେମିତି କ'ଣ ଯିବା କହ ବସଛି ବସ୍ ସେବାଟେ ତ ଯିବ ଏହି ଯେ ଠିକଣା ଧରିକିନା ବସ୍ ରେ ଯିବା କି ଟ୍ରେନରେ ବସ୍ ରେ ତ ଅଧିକା ପଇସା ନେଇଯିବ ହଁ ଯେ ଯିବା ହଉ ଠିକଣା ନମ୍ବର ରଖିଥାଅ ଯିବା କିଏ ଅଛି ଠିକ୍ଅଛି ଯିବା ଆଉ ଏହିଠି କାଇଁ ୱେଷ୍ଟ କରିବା ଟାଇମ୍ ହଉ ଦେଖିଲେ ଚଲିବନି ଏଥିରେ ଠିକ୍ଅଛି ଦିନବେଳେ କାମ କରିକି ଆରାମ କରିହେବ ମେଣ୍ଟେନାନସ୍ କରିହେବ ବହୁତ ଖୁସି ଲାଗିବ ଆରାମ ଲାଗିବ କାମ ସିକିବା ଠିକ୍ଅଛି ଫିକ୍ସ କରିଦେ ବାହାରିବ

ହଁ ଯିବା ଆଉ ମାଲିକ ଜାଗା ଦବ ଆଉ ସବୁ ସାମାନ ତାର ଆମେ ଖାଲି କାମ କରିବା

ହଉ କାଲି ଫୋନ କରିବ ମୁଁ ରଖୁଛି କାଲିକି ଫ୍ରେସ କଲରେ କଥାହବା ହଉ ରଖୁଛି